ଆମେ ଛୋଟବେଳେ ମୁଁ ପଢ଼ିଥିଲି ସ୍କୁଲ୍ରେ ବହିରେ ଇତିହାସରେ ପଢ଼ିଥିଲି ଯେ କେତେ ରାଜାଙ୍କ ନାଁ ପଡ଼ିଥିଲି ପ୍ରାଚୀନ ଯୁଗରେ ରାଜାଙ୍କ ବିଷୟରେ ଯେମିତିକି ଲାଙ୍ଗୁଳା ନରସିଂହଦେବ ଅଶୋକ ସମ୍ରାଟ ଅଶୋକ କଳାପାହାଡ଼ ଏମାନଙ୍କ ସବୁ ପଢ଼ିଛି ଲାଙ୍ଗୁଡ଼ା ନରସିଂହଦେବ ଯେମିତିକି କୋଣାର୍କ ମନ୍ଦିର ତିଆରି କରିଥିଲେ ତାଙ୍କର କୋଣାର୍କ ମନ୍ଦିର ଦେଖିଲେ ତାଙ୍କ କାରୁକାର୍ଯ୍ୟ ଦେଖିଲେ କେମିତି ମୁଣ୍ଡି ମାରିଥିଲେ ସେ ବିଷୟରେ ଜଣାପଡ଼ୁଛି ଆଉ ରାଜା ରାମମୋହନ ରାୟ ଯେମିତି ସତୀଦାହା ପ୍ରଥାଟା ଉଠାଇଥିଲେ ସତୀଦାହା ପ୍ରଥା ଆଗରୁ ଥିଲା ସେଇଟା ସେମାନେ ସେ ରାଜ ତାଙ୍କ ରାଜକ ସମୟରେ ଉଠାଇଥିଲେ ତାପରେ ଅଶୋକ ସମ୍ରାଟ ଯେମିତିକି ନଦୀରେ ଗୋଟେ ନଈ ତାଙ୍କର ଯୁଦ୍ଧ ହେଲା ପରେ ନଈରେ ଗୋଟେ ନଦୀ ଭାସିଥିଲା ରକ୍ତ ନଦୀ ଯାହାକି ସେ ଦୟା ନଦୀ ବୋଲି ପରିଚୟରେ ପରିଣତ ହେଉଛି ଏବଂ ସେ ଚଣ୍ଡାଶୋକ ରୁ ସେହି ସମୟରେ ଧର୍ମାଶୋକକୁ ପରିଣତ ହୋଇଯାଇଥିଲେ